ହ୍ୟାଲୋ କ'ଣ କରୁଛୁ ସାଙ୍ଗ ଆଉ ଯେ ତୋ ମନେ ଅଛି କି ନାହିଁ କାଲି ଜାଗର ବୋଲି ଆଉ କାଲି ଜାଗରରେ କେଉଁଠି ଯିବା କହିଲୁ ମନ୍ଦିର କପିଳାସ ଯିବା କପିଳାସ ତ ସବୁଠୁ ଭଲ ବହୁତ ମଜା ଆସିବ ଆଉ ହଁ ଜାଗର ଜଳିବ ଆଉ ଅନା ଶହେ ଆଠ ବେଲପତ୍ର ମୁଁ କାଲି ନେଇକି ଯିବି ଦୁଦୁରା ଫୁଲ ଅଛି ଗଇସ ଫୁଲ ଅଛି ନାଗଚମ୍ପା ଅଛି ସବୁ ଫୁଲ ଅଛି ମୁଁ ଶହେଆଠ ବେଲପତ୍ର ନେଉଛି ତୋ ପାଇଁ କେତେଟା ନେବି ତୁମ ଗାଁରେ ନାହିଁ କି ଲୋ ବେଲଗଛ ହଉ ତା'ହେଲେ ତୋ ପାଇଁ ନେଇଯାଇଥିବି ଆଉ ଆଉ ତୁ ମୋ ପାଇଁ ହେଉଛି ତୁମ ଗାଁରେ ଯଦି ମାନେ ଆମ ଗାଁରେ ତ କ୍ଷୀର ଫିର ମିଳୁନି କ୍ଷୀର ଟିକିଏ ନେଇଯାଇଥିବୁ ମୋ ପାଇଁ ଆଉ ମୁଁ ବେଲପତ୍ର ନେଇଯାଉଛି ଫୁଲ ନେଇଯାଉଛି ନଡ଼ିଆ ବି ରେଟ୍ କାଲିକି ହୋଇଯାଉଛି ନା ଆଜି ନଡ଼ିଆ ସବୁ କିଣିନେବା ଠିକ୍ ଅଛି ମୁଁ ବି ନେଉଛି ଗୋଟେ ଲିଟର୍

ହଉ ତା'ହେଲେ ତୁମକୁ ଦେଖିକି ଆମ ଆଡେ ତ ଗାଈ ଫାଇ ଏତେ ନାହାନ୍ତି ତୁମ ତୁମ ଗାଁ ଆଡେ ଦେଖ କେଉଁଠି ଥିବ ଆଣିକି ଆସିବୁ ଆଉ ହଁ ହଁ ନେଇକି ଯିବୁ ହଁ ହଁ ଗାଡି କରିକି ସକାଳୁ ଯିବା ହାରି ଭୋର୍ ଚାରିଟାରେ ପଳାଇବା ଯେ ହେଲା ସେଠି ଯାଇକି ଦର୍ଶନ କରିବା ଆଉ ବୁଲାବୁଲି କରିବା ଠିକ୍ ସନ୍ଧ୍ୟା ହେଉ ହେଉକା ଦୀପ ଜାଳିବା ଲାଇନ୍ରେ ଠିଆ ହେବା ପୂର୍ବରୁ ଆମେ ଯାଇଥିବା ହାରି ଆମେ ଆଗରେ ଲାଇନ୍ରେ ଠିଆ ହେବା ସେଇଥିପାଇଁ ତ କହୁଛି ରାତି ଚାରିରୁ ପଳାଇବା ଯେ ଘରେ ଗାଧୋଇକି ଏକାଥରେ ପଳାଇବା ଆଉ ସେଠି କାଇଁ ଯାଇ ଗୋଟେ ଖୋଜିବୁ ଗାଧୋଇବା ପାଇଁ ଘରେ ଗାଧୋଇକି ପଳାଇବା ଯେ ସେଠି ଠାକୁର ଦର୍ଶନ କରିବା ବୁଲାବୁଲି କରିବା ଯାହା ଜଳଖିଆ ଟିକିଏ ନାକୁ ଖାଇବା ଯଦି ଖାଇବା ଜାଗର ତ ଖାଆନ୍ତିନି ଛୁଆ ତ ଖାଇବେ ଆମେ ତ ଖାଇପାରିବାନି ଆଉ ବୁଲାବୁଲି କରିକି ସେଠି ଦର୍ଶନ କରିବା ସନ୍ଧ୍ୟା ବେଳକୁ ଦୀପ ଲଗାଇବା ଆଉ ନାଇଁ ତେରଶହ ବାବନ ପାହାଚରେ ଆମେ ଚାଲି ଚାଲି ଯିବା ଭଲ ନା ଆଉ ଆଜିକାଲି ସେଲ୍ଫି ଯେଉଁ ନେଉଛନ୍ତି ଆମେ ଟିକିଏ ଯେଉଁ ଯିବା ହାରି ନା ତେରଶହ ବାଉନ ପାହାଚରେ ଚାଲି ଚାଲିକା ଆମେ ସେଲ୍ଫି ନେଇକା ଯିବା ଟିକ୍ଟକ୍ କରିବା କେତେ ମଜା ଆସିବ ସକାଳ ଚାରିରେ ମହାଦୀପ ଉଠିବ ଏଥର କ'ଣ ଏତେ ଲେଟ୍ ଅ ହଁ ହଁ ଯାହା ତାଙ୍କର ନିୟମ ଥିବ ଦେଖିକି ଆମର ପାଞ୍ଜି ଯିଏ ଦେଖିକି କହିବେ ନା ହଁ ଠିକ୍ ଅଛି ତା'ପର ଦିନ ସେଠି ସକାଳେ ମଙ୍ଗଳବାର ନା ସେଦିନ ଥିବ ସୋମବାର ତା'ପର ଦିନ ଥିବ ମଙ୍ଗଳବାର ଅରୁଆ ଭାତ ଖାଇକି ସେଠୁ ହୋଟେଲ୍ରେ ପଳାଇ ଆସିବା ଆଉ ହଁ ହଁ ହଁ ଆଉ ସବୁ କ'ଣ ଭଲ କ'ଣ କହୁଛ ହଁ ଆଜିଠୁ ସବୁ ରେଡି ହେଉଥାଅ ଆମ ପରିବାରରୁ ଆମେ ତ ଦୁଇ ଜଣ ଯାଉଛୁ ଛୁଆଟାକୁ ନେଇକି ଯାଉଛୁ ଆଉ ଆଉ ଆଉ କିଏ ଯାଇଥାନ୍ତେ ଯେ ଆମର ଏଠି ରହିବାକୁ କେହି ରାଜି ହେଉନାହାନ୍ତି ରାତି ଅନିଦ୍ରା ନାଇଁ ଛୁଆଟା ଆମର ନ ନେଇକି ଗଲେ କାନ୍ଦାକନ୍ଦି କରିବ ତାକୁ କେହି ରଖିପାରିବେ ନାହିଁ ଜେଜେକୁ ତ ସେ ମାନିବନି ଆଉ ନା ହଉ ଦେଖିବା ଘରକୁ ଫୋନ୍ କରିକି ପଚାରିବି ରଖିବେ ଯଦି ତାକୁ ଛାଡ଼ିଦେବି ଆଉ ଇଏ ଚଗଲା ଟିକିଏ ହେବ ନା ସେଥିଲାଗି ଛାଡ଼ିବାକୁ ଟିକିଏ ଇଚ୍ଛା ନାହିଁ ଆଉ ଯଦି ସେ ରଖିବେ ତାହେଲେ ତାକୁ ରଖିବେ ଆଉ ହଉ ଦେଖିବା ନହେଲେ ଘରେ ଫୋନ୍ କରିକି କହିବି ରଖିଦେବେ ଆଉ ହଁ ଶାଢ଼ୀ ଆଜି କିଣିବା ପାଇଁ ଯାଉଛି ତ

ମୁଁ ଗୋଟେ ଚମ୍ପା କଲର୍ କିଣିବି

ନାଇଁ ଗୋଟେ ପାଟଟେ ନେବି ଭାବିଛି

ଯାହାହେଲେ ତିନି ହାଜର ପଚିଶଶହ ଭିତରେ ନେବି ଆଉ ହଁ ମୋତେ ଟିକିଏ ମାନେ ମାନେ ରେଟ୍ବାଲା ଜିନିଷ ମୋତେ ବଶୀ ବେଶୀ ପସନ୍ଦ ଆସେ ଆଉ ହଁ ଆଣିଥିବି ହାରି କେଉଁ କଲର୍ କହ ହଁ ଠିକ୍ ଅଛି ଲାଲ୍ କଲର୍ଟେ ଆଣିବି ତୋତେ ମୁଁ ଭିଡ଼ିଓ କଲ୍ କରି ଦେଖେଇ ଦେବି ତୁ ନେବୁ ଆଉ ହଁ ନ ଦେ ମୁଁ ନ ଦେବୁ କାହିଁକି ମୋ ପାଇଁ ଯେତିକି ତୋ ପାଇଁ ସେତିକିରେ ମୁଁ ଆଣୁଛି ତୁ ନ ଦେଲେ ହଁ ତୁ ସାଙ୍ଗଟା ମୁଁ ନେଇଯିବି ସାଙ୍ଗଠୁ କ'ଣ ବେଶୀ ବଡ ଜିନିଷ ଆଉ ଅଛି ଦୁନିଆରେ ହଁ ସାଙ୍ଗ ରହୁଛି